ଆଜ୍ଞା ସାର୍ ନମସ୍କାର ଆମର ଯେଉଁ ୟୁନିଟ୍ ଟେଷ୍ଟ୍ଟା ହୋଇଥିଲା ସେହି ବିଷୟରେ କଲ୍ କରିଥିଲି ଆଉ କଥା ହେବା ପାଇଁ ଯେ କେମିତି କ'ଣ ଛୁଆମାନେ ମାର୍କ୍ ରଖିଛନ୍ତି ମୋର ସବୁ ଛୁଆ ତ ମୁଁ ଯେତିକି ଆଶା ରଖିଥିଲି ଯାହା ପ୍ରତି ସେମିତି ମାର୍କ୍ ରଖିଛନ୍ତି ବାକି ତାଙ୍କ ଭିତରୁ ଚାରି ପାଞ୍ଚ ଜଣ ଛୁଆ ଅଛନ୍ତି ଯେଉଁଟାକି ଯେମିତି ଆଶା ରଖିଥିଲି ସମସ୍ତେ ମାନେ ସେତିକି ମାର୍କ୍ ରଖିପାରିଥାନ୍ତେ ବାକି ସେତିକି ରଖିପାରିଲେନି ତାଙ୍କ ଭିତରୁ ଆମ ଯେଉଁ ନାରାୟଣ ସାର୍ ଅଛନ୍ତି ତାଙ୍କ ଝିଅ ଯେଉଁ ଅଛି ତା'ର ବି ସେମିତି ମାର୍କ୍ କମିଛି ଆଉ ଆପଣ କୁହନ୍ତୁ କେମିତି କ'ଣ ଆପଣଙ୍କର ଛୁଆମାନେ ସବୁ ରଖିଲେ ମୁଁ ସେଇଟା ହିଁ ବୁଝିପାରୁନି କ'ଣ ପାଇଁ ଚାରି ପାଞ୍ଚ ଜଣ ଏତେ କମ୍ ମାର୍କ୍ ରଖିଲେ ତ ମୁଁ ଭାବୁଛି ତାଙ୍କୁ ଆହୁରି ଏକ୍ସଟ୍ରା କ୍ଲାସ୍ ନେଇକି କେମିତି କ'ଣ ଛୁଆମାନେ ନେକ୍ସଟ୍ ୟୁନିଟ୍ ଟେଷ୍ଟ୍କୁ ଆମର ଭଲ ମାର୍କ୍ ରଖିବେ ସେହି ବିଷୟରେ ମୁଁ କିଛି ଦେଖିବା ଚେଷ୍ଟା କରିବି କେମିତି ଅଧିକ ମାର୍କ୍ ରଖିବେ ଭଲ୍ସେ ବୁଝିବେ ଏଥର ଭାବିଛି ଆଉ ହଁ ସେଇ ସାହୁ ସାର୍ଙ୍କ ତ ଅଛି ପୁଅଟାର ତ ଭଲ ମାର୍କ୍ ରଖିଛି

ନିଶ୍ଚୟ ସାର୍ ଆପଣ କହିବେ ମୁଁ ନହେଲେ ଏକ୍ସଟ୍ରା କ୍ଲାସ୍ ଯେଉଁ ଛୁଆଙ୍କର ନେବି ତାଙ୍କ ସହିତ ନହେଲେ ଆପଣଙ୍କର ଯେଉଁ ଛୁଆମାନଙ୍କର କମ୍ ମାର୍କ୍ ରଖିଛନ୍ତି ତାଙ୍କୁ ନହେଲେ କହିବେ ଏକା ସାଙ୍ଗରେ ମୁଁ ଏକ୍ସଟ୍ରା କ୍ଲାସ୍ଟା ନେଇଯିବି ଠିକ୍ ଅଛି ଆଜ୍ଞା ସାର୍ ଆଜ୍ଞା ହଁ ମୁଁ ଏଇ ନାରାୟଣ ସାର୍ଙ୍କ ସହ ବି ଟିକିଏ ଭାବୁଛି କଥା ହୋଇଯିବି ତାଙ୍କ ଝିଅଟାର କ'ଣ ପାଇଁ ଏତେ ମାନେ ତଳକୁ ତଳକୁ ସେ ଖସି ଆସୁଛି ତା'ର ବହୁତ ରେଜଲ୍ଟ୍ର ଆଗ ଅପେକ୍ଷା ବହୁତ ଖରାପ ହେଲାଣି ଆଜ୍ଞା ସାର୍ ଠିକ୍ ଅଛି ସାର୍ ରହୁଛି ନମସ୍କାର ସାର୍